ହଁ ମୋ ପାଖରେ ଗୋଟେ କୁକୁର ଅଛି ତା ତାକୁ ମୁଁ ନିଜେ ଯତ୍ନ କରେ କିଏ ଲୋକ ମୁଁ ରଖିନି ନିଜେ ହିଁ ମୁଁ ତାକୁ ବୁଲାବୁଲି କରେ ଯଦି ବାହାରେ ଯଦି ମୁଁ କୁଆଡ଼େ ଯାଏ ତାହେଲେ ଘରଲୋକ ମୋର ତ ବୁଲାବୁଲି କରନ୍ତି ତା ସହିତ ଖେଳେ ତାକୁ ଖାଇବାକୁ ଦିଏ ତାକୁ ଗାଧେଇ ଦିଏ ତାପରେ ତାର ଗୋଟେ ମାନେ କ୍ୟାବିନ ଭଳିଆ ତାର ଗୋଟେ ଅଛି ସେ ସେଇଥିରେ ରହେ ସେଇଟା ସବୁଦିନେ ପରିଷ୍କାର କରାଯାଏ ସେଇଟା ସବୁଦିନ ସଫା ସଫା ବି କରାଯାଏ ତାକୁ ଖାଇବାକୁ ଦିଏ ସିଏ ଖାଏ ତାପରେ ବାହାରକୁ ବି ବୁଲିବାକୁ ନିଏ ତାକୁ ସେ ରହେ ସେମିତି ଆଉ ମୁଁ ମୁଁ ଆଉ କାହାକୁ ରଖିନି ମୁଁ ନିଜେ ହିଁ ତାର ସବୁ କୁକୁରର ସବୁ ନିଜେ ଜିନିଷ ସବୁ ତଦାରଖ କରେ କିଏ ଲୋକ ନାହାଁନ୍ତି